ଆଜ୍ଞା ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକେ ଅତି ସରଳ ଏବଂ ଗ୍ରାମାଞ୍ଚଳରେ ଯେଉଁ ଧନ୍ଦାମୂଳକ ବା ନିଜ ବାଡ଼ି ବଗିଚାର ଜିନିଷ ଖାଇ ପିଇ ଚଳିଯାଆନ୍ତି କିନ୍ତୁ ସହରାଞ୍ଚଳକୁ ଗଲାପରେ ସେମାନେ ପ୍ରତିଦିନ ବ୍ୟାଗ୍ ଧରି ବଜାରକୁ ଯିବାକୁ ପଡ଼େ ତେଣୁକରି ଗ୍ରାମାଞ୍ଚଳରେ ଆମେ ଯଦି ଆମ ବାରିରେ ଥିବା ସଜନା ଗଛଟିଏ ଅମୃତଭଣ୍ଡାଟିଏ ଆଉ ଘର ଚାଉଳଟିଏ ହୁଏ ଆମେ ଖର୍ଚ୍ଚ ନ କରି ବେଗର ଚାଉଳରେ ଆମେ ଖାଇ କାଠ ଜାଳରେ ରୋଷେଇ କରି ବାରିଆଡ଼େ ଥିବା ବିଭିନ୍ନ କାଠ ଜାଳ କିମ୍ବା କୁଟା ଝଟା ପତ୍ରରେ ଜାଳି ଆମେ ରୋଷେଇ କରିପାରୁ କିନ୍ତୁ ସହରାଞ୍ଚଳକୁ ଗଲାପରେ ଆମେ ଜାଣୁ ଯେ ସେଠି ପ୍ରଥମେ ରୋଷେଇ କରିବାକୁ ଗ୍ୟାସ୍ଟିଏ ଦରକାର ଦ୍ଵିତୀୟରେ ପାଣି କିଣିବାକୁ ପଡ଼ିଥାଏ କିନ୍ତୁ ଗ୍ରାମାଞ୍ଚଳରେ ପାଣି କିଣିବାକୁ ପଡ଼େ ନାହିଁ ଆମ ନିଜର ନିଜର ଟ୍ୟୁବ୍ କଳଠୁ ପାଣି ଆଣି ଆମେ ଚଳିଯାଇଥାଉ ତୃତୀୟ ହେଉଛି ଗ୍ରାମାଞ୍ଚଳରେ ସେଠି ପରିବାଟି ଆମେ କହିଲୁ ଏଠି ସଜନା ପତ୍ର ହେଉ କିମ୍ବା ଅମୃତଭଣ୍ଡା ହେଉ କିମ୍ବା ବାରିରେ କଖାରୁ ଖଣ୍ଡେ ହେଉ ଆମେ ଖାଇ ମୁଗ ଡାଲି ଘରେ କରୁଥିବା ଜିନିଷ ସେଠି ଗଲାମାନେ ପନିପରିବାଠୁ ଆରମ୍ଭ କରି ଡାଲି ଜାତୀୟଠୁ ଆରମ୍ଭ ସବୁଗୁଡ଼ିକ କିଣିବାକୁ ପଡ଼ିଥାଏ କିନ୍ତୁ ଗ୍ରାମାଞ୍ଚଳରେ ଯିଏ ସେମିତି ଚଳିଯିବ ପଇସା ଖର୍ଚ୍ଚ ନକରି ଆମେ ଅନୁଭବ କରିଛୁ ଯେତେବେଳେ କରୋନା ହୋଇଥିଲା ସହରାଞ୍ଚଳ ଲୋକ ଛାଁ ଛାଁ ଗାଁକୁ ପଳାଇ ଆସିଲେ କାରଣ ସେଠି ଖାଇବାକୁ ପାଇଲେ ନାହିଁ କିନ୍ତୁ ଆମେ ଗାଁରେ ଥିବା ମାଛ ପୋଖରୀ ହେଉ କିମ୍ବା ବାରିରେ ଥିବା ଶାଗ ମରିଚ ହେଉ ଖାଇ ଆମେ କୌଣସି ଗ୍ରାମାଞ୍ଚଳ ଲୋକ ଲୋକ ଚାଷୀ ବନ୍ଦୀ ଲୋକ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତିନି କିନ୍ତୁ ସେମାନେ ଅସୁବିଧା ହୋଇଥିଲେ ଯୁବପିଢ଼ିମାନେ ଭଲ ଭାବରେ ଜାଣିବା ଦରକାର ଆଉ ଅନେକ କଥା ଅଛି କାରଣ ଯେଉଁ ଯେତିକି ଦରମା ପାଆନ୍ତି ସବୁଯାକ ଆପଣ ଅନ୍ୟକୁ ଦେବେ ଯେତିକି ରୋଜଗାର କରିବେ ନିଜ ନିଜ ବାପ ମା'ଙ୍କୁ ଦେଇପାରିବେ ନାହିଁ ସେଗୁଡ଼ା ସବୁଗୁଡ଼ିକ ଆପଣ ଦେବେ କାହାକୁ ନା ସେହିମାନଙ୍କୁ ଯେଉଁମାନେ ସେଠି ବେପାର କରି ଚଳିବେ ସେମାନେ ତାଙ୍କ ବାପା ମାଆଙ୍କୁ ଚଳାଇବେ କିନ୍ତୁ ଆପଣ ଆପଣ ନିଜ ବାପା ମାଆ ପାଖକୁ ପଇସାଟିଏ ପଠେଇ ପାରିବେନି ନିଜ ପରିବାରକୁ ପଇସା ଟିଏ ପଠାଇ ପାରିବେନି କିନ୍ତୁ ସେ ପଇସା ସମ୍ପୂର୍ଣ୍ଣ ସିଟି ବେପାର କରି ସହରାଞ୍ଚଳକୁ ଯାଆନ୍ତି କିଛି ଲୋକ ଚାକିରି ବାକିରି କରନ୍ତି କିଛିର ବ୍ୟବସାୟ କରନ୍ତି କିନ୍ତୁ ଆମେ ସହରାଞ୍ଚଳରେ ରହିବାମାନେ ଯଦି ନିଜର ଠିକ୍ ଭାବରେ ଚାକିରୀ ବାକିରି ନାହିଁ ନିଶ୍ଚିତ ଭାବେ ପଇସା ପତ୍ର ନାହିଁ ତେଣୁ ଆମେ ସହରାଞ୍ଚଳରେ ରହିବା କୌଣସି ଆବଶ୍ୟକ ନାହିଁ ତେଣୁ ସେଠି ରହିଲେ ଆମର ବ୍ୟୟବହୁଳ ହେବ ଆମେ ଅନ୍ୟମାନଙ୍କୁ ଅନ୍ୟ ବ୍ୟବସାୟୀମାନଙ୍କୁ ପୋଷିବା ପାଇଁ ସହରାଞ୍ଚଳ ରହିବା ତେଣୁକରି ମୁଁ ଆଶା କରିବି ସହରାଞ୍ଚଳରେ ନିଶ୍ଚିନ୍ତ ଅସୁବିଧା ତେଣୁ ଗ୍ରାମାଞ୍ଚଳରେ ରହିଲେ ଆପଣ ସୁଖେ ଦୁଃଖେ ଯେତିକି ରୋଜଗାର କଲେ ଖାଇ ପିଇ ଜଞ୍ଜିପାରିବେ କିନ୍ତୁ ଏଠି ରହିପାରିବେନି ସହରାଞ୍ଚଳରେ ଆପଣ ପଇସା ରୋଜଗାର ନ କଲେ ଉପାସ ରହିବେ ଘରେ ଆପଣଙ୍କର ସମସ୍ୟା ସୃଷ୍ଟି ହେବ ଜୀବନ ସାଥି ସହିତ ବାରମ୍ବାର ଝଗଡ଼ା ହେବ ଯାହା ଫଳରେ ଆପଣ ଅସୁବିଧାର ସମ୍ମୁଖୀନ ହେବେ